ହ୍ୟାଲୋ ସାର୍ ମୋର ଗରମ ପାଣି ଦରକାର ଥିଲା ସେଥିଲାଗି ମୁଁ ଅନୁରୋଧ୍ କରୁଚେଁ କି ଭଲ୍ ସେ ଟିକେ ପ୍ୟାକିଂ କରୁନ୍ ଯେନ୍ତିକି ବେଶୀ ଟାଇମ୍ ଟିକେ ଗରମ୍ ହେଇକିନା ପାନି ରହେବା ଆଉ ଯଦି ପାରୁଛନ୍ ତାହାକେ ଷ୍ଟିଲ ବୋତଲରେ ପ୍ୟାକିଂ କରୁନ୍ ଯେନ୍ଥିର ଲାଗି କିି ସେଟା ଅଧିକା ଟାଇମ୍ ଗରମ ହେଇକିନା ରହିବା ଜଲ୍ଦି ଥଣ୍ଡା ନାଇଁ ହୁଏ